ମୁଁ ମୁଁ ଆଜି ଯାଇଥିଲି ମାର୍କେଟ୍ରେ ଦେଖିଲି ଏ ଗୋଟେ ଦୋକାନରେ ଏମତି ବଡ଼ି ସ୍ପ୍ରେ ସବୁ ବିକ୍ରି କରୁଥିଲେ ଭାବିଲି ଗୋଟେ ନେଇଥିବି ବୋଲିକି ନେଲି ହେଲେ ନେଇକି ଦୁଇ ଦିନ ପରେ ଡ୍ୟୁଟି ଯିବା ସମୟରେ ବଡ଼ି ସ୍ପ୍ରେଟା ଲଗାଇକି ଯାଉଥିଲି ହେଲେ ବସ୍ରେ ପୋଷିଥିବା ଲୋକମାନେ ସବୁ ନାକ ଧରିକି ଛିଡ଼ା ଉଠି ପଡ଼ିଲେ ହେଲେ କହିଲେ ଯେ କିଏ କ'ଣ ଏମିତି ବଡ଼ି ସ୍ପ୍ରେଟା ଲଗାଇଛ ବୋଲି କହିଲେ କହିଲେ ମୁଁ ଲଗାଇଛି ବୋଲି କହିଲି ଏତେ ଅପମାନିତ କଲେ ଯେ ସେଠି କହିବାକୁ ଆଉ କିଛି ହେଇଟା ବାଟ ମିଳିଲାନି ସେ ବଡ଼ି ସ୍ପ୍ରେଟା ଏତେ ଖରାପ ବଡ଼ି ସ୍ପ୍ରେଟା ଯେ ନିଜକୁ ବି ସମ୍ଭାଳ ହେଲା ନାହିଁ ଦୋକାନବାଲାକୁ ନେଇକିରି କହିଲେ ବଡ଼ି ସ୍ପ୍ରେ ଏକ କିନ୍ତୁ ଇଏଟା ଡେଟ୍ ଓଭର୍ ଦେଇଥିଲ ନା ଏ ବଡ଼ି ସ୍ପ୍ରେଟା ଏମିତି ଖରାପ ଏମିତି ବଡ଼ି ସ୍ପ୍ରେ ମାନେ ୟୁଜ୍ କର ନାହିଁ ବିକ୍ରି କର ନାହିଁ ତମର ଆଗକୁ ବହୁତ ଲୋକ ତମର ଦୋକାନ ସାମ୍ନାରେ ଛିଡ଼ା ହେବେ ଟିକେ ଆସି କହିବେ ଏମିତି ସବୁ ସବୁ କହିଲେ